ଆମର୍ ଘରେ ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର୍ କରୁଛୁ କେତେଟା କିନ୍ତୁ ପଙ୍ଖା ବ୍ୟବହାର୍ କରାହଉଚେ ୱାସିଂ ମେସିନ୍ ନାଇନ ଟି ଭି ବ୍ୟବହାର୍ କରୁଥିଲୁଁ ଏବେ ବ୍ୟବହାର ନାଇଁ କର୍ବା ଏ ସି ନାଇଁନ ଆମର୍ ଘରେ କମ୍ପୁଟର୍ ବି ନାଇଁନ ମୋବାଇଲ୍ ଅଛେ ମୋବାଇଲ୍ରେ ଯାହା ଦେଖାଉ ଅନ୍ଲାଇନ୍ କାମ୍ ଚାଲିଛେ ନାଇଁନ ଇଣ୍ଡକ୍ସନ୍ ହେତେ ବ୍ୟବହାର୍ ବି ନାହିଁ ଇଟା କର୍ବାର୍ କି ପଙ୍ଖା କେତେଟା ଚଲୁଛେ ତ ପଙ୍ଖା କିଣ୍ବାର୍ ଦ୍ଵାରା ମାନେ ଗରମ୍ ଗରମ୍ ଦାଉରୁ ରକ୍ଷାରୁ ପିନ୍ଧ୍ବା ଲାଗି ଦେହକେ ଟିକେ ସୁଖ୍ ରଖ୍ବାର୍ ଲାଗି ପଙ୍ଖାକେ ଆନ୍ଲୁଁ କିଆଡ଼ ଯେବେ କାମ୍ କର୍ବାର୍ ପରେ ଯେବେ ଆସ୍ମା ବଲେ ସେନୁ କି ସୁଖ୍ରେ ପଙ୍ଖା ତଲେ ବସ୍ଲେ ଭଲ୍ ଲାଗ୍ସି ଆଉ ଗରମ୍ ସିଜନ୍ରେ ପଙ୍ଖାଟେ ଲାଗିଥିବାପାରୁ ଛୁଆମାନେ ପାଠ୍ ବି ପଢ଼ି ପାରୁଛନ୍ ଯତ୍ଦ୍ଵାରାକି ପଙ୍ଖାର ସେଥିରେ ନିହାତି ଆବଶ୍ୟକତା ପଡ଼ୁଛେ ଇଭେନ୍ ଯଦି ବର୍ଷା ସିଜନ୍ରେ ଲୁଗାପଟା ବି ସଫା କରାହେବା ବଲେ ଯଦି ରିକ୍ଵାର୍ମେଣ୍ଟ୍ ଥିବା ଶୁଖାବାଟା ତାହେଲେ ପଙ୍ଖାରେ ଯାଇ ଶୁଖାଲେ ବେଶୀ ବଢ଼ିଆ ହେବା ମାନେ ଯଲ୍ଦି ଶୁଖିପାର୍ବା ଆଉ ବିଶେଷ୍ କରି ନିଜର୍ ମାନେ ଗରମ୍ ଦାଉରୁ କିଛି ରକ୍ଷା ମିଲ୍ସି ଇଟା ଆମର୍ ଦୁଇ ହଜାର୍ ଆଠ୍ରୁ ପଙ୍ଖା କିଣା ହେଇଛେ ପ୍ରତିଦିନ୍ ଆମେ ବ୍ୟବହାର୍ କରୁଚୁଁ ପଙ୍ଖା ବ୍ୟବହାର୍ କର୍ବା ଦ୍ୱାରା ନିଜେ ଟିକେ ସୁଖରେ ରହିହଉଛେ ଆରୁ